ହ୍ୟାଲୋ କ୍ୟାବ୍ ଡ୍ରାଇଭର୍ କେଉଁଠି ଅଛନ୍ତି ଆପଣ ମୁଁ ତ ସକାଳଠୁ ଆସିକି ମାଲକାନଗିରିରେ ପହଞ୍ଚିଲି ଆପଣଙ୍କୁ ତ କେଉଁଠି ଦେଖିପାରୁନାହିଁ ଆପଣ ମୋତେ ଦେଖିପାରୁନାହାନ୍ତି କି ହଉ ହଉ ମୁଁ ସେ ଭୈରଭନ୍ଦି ପାଖରେ ଠିଆ ହେଇଚି ଆପଣ ସେଇଠାରୁ ମୋତେ ପିକ୍ ଅପ୍ କରିନେବେ ହେଲା ମୁଁ ସେ ସକାଳଠୁ ଆସିକି ଏଇଠି ପହଞ୍ଚିଲି ଆପଣ ତ ଆପଣ ତ ଆସୁନାହାନ୍ତି ଆଉ ମୁଁ ଆପଣଙ୍କୁ କଲ୍ କରୁଛି ଆପଣ କଲ୍ ବି ଧରୁନାହାନ୍ତି ମୁଁ ମୁଁ ଏବେ ମାଲକାନଗିରେ ପହଞ୍ଚିଛି ସକାଳୁ ଆଠଟାରୁ ମୁଁ ଏଠି ଆପଣଙ୍କ ପାଇଁ ଜଗୁଛି ଆପଣ କେତେବେଳେ ଆସି ମୋତେ ପିକ୍ ଅପ୍ କରିବେ ଆଉ ଆପଣ ଭୈରବୁନ୍ଦି ପାଖରେ ଆସିକି ମୋତେ ପିକ୍ ଅପ୍ କରନ୍ତୁ ମୁଁ ସେଇଠି ଠିଆ ହେଇଥିବି ଆପଣ ସେଇଠି ଆସନ୍ତୁ ମୁଁ ତ ଆପଣଙ୍କୁ ଦେଖିପାରୁନାହାନ୍ତି ଆପଣ ଫୋନ ବି କରୁନାହାନ୍ତି ହଉ ମାଲକାନଗିରେ ପହଞ୍ଚିକି ମୋତେ କଲ୍ କରିବେ ମୁଁ ଭୈରବ ମନ୍ଦିର ପାଖରେ ଠିଆ ହେଉଛି ମୋତେ ସେଇଠୁ ପିକ୍ ଅପ୍ କରିନେବେ ତେଣୁ ମୁଁ ଆପଣଙ୍କୁ କଲ୍ କରୁଛି ଲ୍ୟାଣ୍ଡଲାଇନ୍ରୁ ଆପଣ ଆସିକି ମୋତେ ନେଇଯିବେ ମୋତେ ମୋତେ ସେ ଭୈରବ ମନ୍ଦିର ପାଖରୁ ନେଇଯିବେ ମୁଁ ସେଇଠି ଠିଆ ହେଇଥିବି ଆପଣ ସଠିକ୍ ସ୍ଥାନ ସ୍ଥାନରେ ଆସିପାରିବେ ତ ମୁଁ ଆପଣଙ୍କୁ କହୁଛି ମୋ ଭୈରବ ମନ୍ଦିର ପାଖରେ ଠିଆ ହୋଇଥିବି ଆପଣ ଆସିକି ସେଇଠୁ ମୋତେ ପିକ୍ ଅପ୍ କରିନେବେ ମୁଁ ସେ ସକାଳ ଆଠରୁ ଆସିକି ମାଲକାନଗିରି ପହଞ୍ଚିଲି କିନ୍ତୁ ଆପଣଙ୍କୁ ଦେଖିପାରୁନାହିଁ ଆପଣ କେଉଁଠି ଅଛନ୍ତି ଆପଣ ମୋତେ ଦେଖିପାରୁଛନ୍ତି ଦେଖିପାରୁନାହାନ୍ତି ଆପଣ ମୁଁ ଏବେ ଭୈରବ ପାଖକୁ ଠିଆ ହେଇଛି ଲ୍ୟାଣ୍ଡମାର୍କରେ ଆପଣ ସେଇଠି ଆସିକି ମୋତେ ପିକ୍ ଅପ୍ କରିବେ ଆପଣ ଆସିକି ମୋତେ କଲ୍ କରନ୍ତୁ ମୁଁ ସେଇଠି ଠିଆ ହେଇଛି ମୁଁ ସେଇଠାରୁ ସେଇଠାରୁ ମୋତେ ପିକ୍ ଅପ୍ କରିନେବେ ମୁଁ ଅମୁକ ତେଜରାତି ଦୋକାନ ପାଖରେ ଅଛି ମୁଁ ଭୈରବ ମନ୍ଦିର ସାମ୍ନାରେ ଯେଉଁ ମୁଦିଖାନା ଦୋକାନ ଅଛି ମୁଁ ସେଇଠି ଥିବି ଆପଣ ଆସିକି ମୋତେ କଲ୍ କରିବେ ମୋତେ ସେଇଠୁ ପିକ୍ ଅପ୍ କରିନେବେ ହେଲା ମୋର ସଠିକ୍ ସ୍ଥାନ ହେଉଛି ଭୈରବ ମନ୍ଦିର ସାମ୍ନାରେ ଯେଉଁ ଦୋକାନଟା ଅଛି ସେଇଠି ଆପଣ ସେଇଠୁ ମୋତେ ପିକ୍ ଅପ୍ କରିନେବେ ହେଲା ହଉ